ମୁଁ ଯେଉଁ କାର୍ ବୁକ୍ କରିଥିଲି ସେହି କାର୍ ଆମେ ଯାଉ ଯାଉ ଅଧା ରାସ୍ତାରେ ପଂଚର୍ ହୋଇଗଲା ଏବଂ ସେହି କାର୍ରେ ଚିରା ସିିଟ୍ ଲଗାଯାଇଥିଲା ସେହି କାର୍ରେ ହର୍ନ ଠିକ୍ରେ ଶୁଭା ନ ଯାଉଥିଲା

ହଇରାଣ ହୋଇ ଟ୍ରାନ୍ସପୋର୍ଟ ଏଜେନ୍ସି ନିକଟରେ ଅଭିଯୋଗ କରୁଛି ମୁଁ ଯେଉଁ କାର୍ ବୁକ୍ କରିଥିଲି ସେହି କାର୍ର ଅର୍ ଠିକ୍ରେ ଶୁଭୁ ନଥିବା ଯୋଗ୍ୟରୁ ହଇରାଣ ହୋଇ ରାସ୍ତାରେ

ହୋଇଗଲା କାର୍